ହଁ ମୁଁ ମୋ ପାଖରେ ଚାରିଜଣ ପାଞ୍ଚଜଣ ଥିବାର ନାଁ କହିପାରିବି ଯେପରିକି ସାଗର ଶତ୍ରୁ ସର୍ବେୟ ସତ୍ୟଜିତ ଶ୍ରୀଚନ୍ଦନ ମୁକେଶ ମହାପାତ୍ର ସତ୍ୟଜିତ ବେହେରା ତା'ପରେ ହେଲା ଦେବାଶିଷ ବେହେରା